ମୁଁ ଅମୃତଭଣ୍ଡା ଛିଣ୍ଡାଇ ଆଣି ଅମୃତ ସିଝାଇ ତରକାରୀ ରାନ୍ଧି ବ ତରକାରୀ ରାନ୍ଧିଥାଏ ଏବଂ ଘରର ସମସ୍ତଙ୍କୁ ବାଣ୍ଟିଥାଏ ଖାଇବା ପାଇଁ ଏବଂ ସଜନା ଶାଗ ଯେଉଁଟା ସ୍ୱାସ୍ଥ୍ୟ ପାଇଁ ଏକ ସ୍ୱାସ୍ଥ୍ୟକର ବ୍ୟଞ୍ଜନ ଖାଦ୍ୟଟି ଯେଉଁଟା ଶାଗ ଶାଗ ହେଉଛି ମୁଁ ଶାଗକୁ ତୋଳି ଆଣି ରାନ୍ଧିଥାଏ ସିଝାଇ କରି ପାଣିରେ ଧୋଇ ମୁଁ ରାନ୍ଧିଥାଏ ଏବଂ ଘରର ସମସ୍ତଙ୍କୁ ବାଣ୍ଟିଥାଏ ଏମିତି ଫଳ ମାନେ ଯେଉଁଟା ମୁଁ ବଜାରରୁ କିଣି ଆଣି ମୁଁ ଘରର ସମସ୍ତଙ୍କୁ ଏକ ସ୍ୱାସ୍ଥ୍ୟକର ଖାଦ୍ୟ କେମିତି ଖାଇବେ ଏବଂ ଘରର ସମସ୍ତଙ୍କୁ କେମିତି ରୋଗ ନହେବ ଏମିତି ମୁଁ ଭଲ ଚିନ୍ତା କରିଥାଏ ଏବଂ ମୁଁ ସଫାସୁୁତୁରା ହୋଇ ଘରର ସମସ୍ତଙ୍କୁ ସଫାସୁୁତୁରା ରହି କେମିତି ଖାଦ୍ୟ ହାତ ଧୋଇ କେମିତି ଖାଦ୍ୟ ଖାଇବା ମୁଁ ଏହିଟିର ଉପଦେଶ ଘରକୁ ଦେଇଥାଏ ମୁଁ ସ୍କୁଲରେ ପାଠ ପଢ଼ି ଏମିତି ଜିନିଷ ମାନ ମୁଁ ଶିଖିଛି ଏଥିପାଇଁ ମୁଁ ସମସ୍ତଙ୍କୁ ଉପଦେଶ ଦିଏ ଯେ କେମିତି ଆମେ ଭଲ ଭଲ ଖାଦ୍ୟ ଖାଇବା ରୋଗର ମୁକ୍ତି ହେବା ଏମିତି ଉପଦେଶ ମୁଁ ଦେଇଥାଏ ଏବଂ ଭଲ ଭଲ ଖାଦ୍ୟ ଯେଉଁଟା ଆଳୁ ଆଳୁ ଏକ ଭଲ ସ୍ୱାସ୍ଥ୍ୟକର ବ୍ୟଞ୍ଜନଟି ଯେଉଁଟା ସମସ୍ତଙ୍କୁ ଖାଇବା ଉଚିତ ସେଇଠାରେ ସ୍ୱାସ୍ଥ୍ୟ ଶ୍ୱେତସାର ଖାଦ୍ୟ ଥାଏ ଏବଂ ବହୁତ ବ୍ୟଞ୍ଜନ ଜାଗାରେ ଭଲ ଭଲ ଭିଟାମିନ ମାନେ ଥାଏ ଏବଂ ସେ ଭିଟାମିନକୁ କେମିତି ମା' ବାପା ହଉ କିି ଘରର ପରିବାରର ସମସ୍ତ କେମିତି ଖାଇ ସୁସ୍ଥ ରହିବେ ମୁଁ ଚିନ୍ତା କରିଥାଏ